ହ୍ୟାଲୋ ହଁ କୁହ କୁହ କିଏ କହୁଛନ୍ତି ଆଁ ହଁ ହଁ ହେଲେ କ'ଣ କରିବା କହୁଛନ୍ତି

ହେଲେ ଆଜ୍ଞା ମୁଁ ଟିକେ ସେ ଆପଣଙ୍କୁ ପଚାରିକିି ଅଛି ଦରକାର କେତେ ଲୋକ ଚାଲିଛି ଘର କାମ ହେଲେ ମୁଁ ଆପଣଙ୍କୁ ଆଉ ଘଣ୍ଟାଟେ ପରେ ପଚାରିକିରି କହୁଛି କହିଲେ ମୁଁ ଫୋନ୍ କରିବି ଆପଣ ପଠେଇବେ ଆଉ ହେଲା ହଁ ହଁ ମୁଁ ଆପଣଙ୍କୁ କହିବି ଆଉ ଘଣ୍ଟାଟା ପରେ ସେମାନ ଉପ କେତେ କାହାକୁ କେତେ ବସ୍ତା ଲୋଡ଼ା ପଚାରିକି କହିବି ମୁଁ ଫୋନ୍ କରିବି ଫୋନ୍ କଲେ ଆପଣ ପଠେଇଦେବେ ଆଉ ହଁଁ ହଁ

ହଉ ହଉ ମୁଁ ଦୁଇ ଚାରି ଲୋକ ଠିକ କରୁଛି ହେଲା ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଉ ହଉ ହଉ ମୁଁ କହୁଛି ଆପଣ କହୁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଉ ମୁଁ ମୁଁ ଠିକ୍ କରୁଛି ବା ମୁଁ ପଚାରିକି ସବୁ ଠିକ କରୁଛିି ଯେ ଯେତେଜଣ ଆଣିବା କଥା ଆଣିବେ ମୁଁ ଫୋନ୍ କରି କହିବି ଆପଣଙ୍କୁ ଆଉ ହଁ ହଁ ହଁ ହଁ ହଁ ହଉ ହଉ ରଖିଲି ହଁ ହଁ